ହ୍ୟାଲୋ ମ୍ୟାଡ଼ାମ୍ କହୁଛନ୍ତି ତ ମୁଁ ନ୍ୟୁଜ୍ ଚ୍ୟାନେଲ୍ରୁ କହୁଥିଲି ଆମର ଏଇଟା ଜଗନ୍ନାଥ ଟିଭି ଜଗନ୍ନାଥଙ୍କ ରଥଯାତ୍ରା ଯେଉଁ ବିଶ୍ୱପ୍ରସିଦ୍ଧ ଆପଣ ଜାଣିଥିବେ ଆପଣଙ୍କ ଅଞ୍ଚଳରେ କେମିତି କ'ଣ ହୁଏ ସେ ବିଷୟରେ ଟିକେ ଖବର ନେବାର ଥିଲା ଆଉ ଆପଣଙ୍କ ଏଇଠି ଗୋଟେ ଭିନ୍ନ ଧରଣର ହେଉଛି ଏ ସବୁ ଚିନ୍ତାଧାରା ଆପଣଙ୍କ ପାଖକୁ କେମିତି ଆସିଲା ଆପଣଙ୍କର ଏଠି ଗୋଟେ ଭିନ୍ନ ଧାରଣର ରଥଯାତ୍ରା ହେଉଛି ଯେମିତି କହିଲେ କି ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି ଏ ସବୁ ଭିନ୍ନ ଧରଣର ଚିନ୍ତାଧାରା ଆପଣଙ୍କ ପାଖକୁ କେମିତି ଆସିଲା ଏହା ଏକ ନୂଆ ଆଉ ଭିନ୍ନ ଧରଣର ଘଟଣା ଯାହା ଶୁଣି ଭଲ ଲାଗିଲା ଆପଣଙ୍କର ଏଠି ପ୍ରତି ବର୍ଷ କେତେ ସଂଖ୍ୟକ ଲୋକ ହୁଅନ୍ତି ପ୍ରାୟ ବହୁତ ବିଶାଳ ଆୟୋଜନ କରୁଥିବେ ତା'ହେଲେ ଗରମ ପାଇଁ କି ଆପଣ ଗରମ ଦାଉରୁ ରକ୍ଷା ପାଇବା ପାଇଁ କ'ଣ କିଛି ସୁବିଧା କରିଛନ୍ତି କି ଆପଣମାନେ ଧନ୍ୟବାଦ ଆପଣଙ୍କ ଅଞ୍ଚଳର ରଥଯାତ୍ରା ବିଷୟରେ ସବିଶେଷ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରଖିଲି ମ୍ୟାଡ଼ାମ୍